ମୁଁ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଦିନରେ ଦୁଇଘଣ୍ଟା ଏବଂ ସନ୍ଧ୍ୟା ସମୟରେ ଦୁଇଘଣ୍ଟା ସାହାଯ୍ୟ କରିବା ପାଇଁ ଯାଇଥାଏ ସେଠାରେ ମୁଁ ବାପାଙ୍କ ସହ ଧାନ ବୁଣା ବୁଣି ସହ ରୁଆ ପୋତା କରିଥାଏ ଏବଂ ଧାନ ଚାଷ ହେଲା ପରେ ତାହାକୁ କାଟି ଘରକୁ ଆଣିଥାଏ ଏହା ଦ୍ୱାରା ଆମ ସ୍ଵାସ୍ଥ୍ୟ ଭଲ ରହିଥାଏ କାରଣ ଆମେ ଧାନ ପରେ ସେଠାରେ ପନିପରିବା ଚାଷ କରୁ ଯାହା ଫଳରେ ଆମକୁ ଭେଜାଲ ପନିପରିବା ନ ନଖାଇ ଆମେ ଫ୍ରେଶ୍ ପରିବା ଖାଇଥାଉ ଯାହାକି କୌଣସି କୀଟନାଶକ ଔଷଧ ନପକାଇ ସେ ସେ ଖତ ସାର ଦେଇ କରାଯାଇଥାଏ ଏହା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ ଏବଂ ଆମକୁ କାର୍ଯ୍ୟ କରିବାରେ ଶକ୍ତି ମିଳିଥାଏ